ଅଧିକାଂଶ ସମୟରେ ମୁଁ ଓଡ଼ିଆ ଭାଷାରେ ସମାଚାର ବା ଖବରକାଗଜ ପଢ଼ିଥାଏ କିମ୍ବା ଯେଉଁ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ବା ସମାଚାର ଚ୍ୟାନେଲ୍ ଗୁଡ଼ାକ ରହିଲା ଯେପରିକି ଓ ଟି ଭି ଈ ଟି ଭି ନ୍ୟୁଜ୍ କନକ ନ୍ୟୁଜ୍ ନକ୍ଷତ୍ର ଟି ଭି ନ୍ୟୁଜ୍ ସେଭେନ୍ ଏ ସବୁରେ ଯେଉଁ ଖବର ପ୍ରକାଶିତ ହୋଇଥାଏ ବା ଦେଖାନ୍ତି ମୁଁ ସେସବୁ ଦେଖି ସେଥିରୁ ବିଭିନ୍ନ ପ୍ରକାର ଜିନିଷ ସବୁ ଜାଣିପାରିଥାଏ ଆମ ଅଞ୍ଚଳରେ ଆମର ଆଞ୍ଚଳିକ ବା ରାଜ୍ୟର ଭାଷା ଓଡ଼ିଆ ଭାଷାରେ ସମାଚାର ସବୁ ଦେଖାଇଥାନ୍ତି ମୁଁ ପୂର୍ବରୁ ଯେଉଁ ସବୁ କହିଲି ଖବର କାଗଜ ବା ନ୍ୟୁଜ୍ ଚ୍ୟାନେଲ୍ ଏଇସବୁରେ ଆମର ଓଡ଼ିଆ ଭାଷାର ଖବର ପ୍ରକାଶିତ ହୋଇଥାଏ ଓ ମୁଁ ସେଇଗୁଡ଼ା ସବୁ ଦେଖିଥାଏ